ମୋ'ର ଗୋଟିଏ ସମୟ ବିଷୟରେ କହୁଛି ମୋ'ର ସାଙ୍ଗ ନରେଶ ଆଉ ମୁଁ ପଥର ଫ୍ୟାକ୍ଟରିକୁ ପଥର ବାନ୍ଧିବା ପାଇଁ ଯାଇଥିଲୁ ଆଜିକୁ ହୋଇଯିବ ଚଉଦ ପନ୍ଦର ମାସ ଖଣ୍ଡେ ସେଥିରେ ଗୋଟିଏ ମାସ ଦୁହେଁ ଚ୍ୟାଲେଞ୍ଜରେ କାମ କଲୁ ଯେ ମାସକୁ ମୋ'ର ହୋଇଥିଲା ତିରିଶ ହଜାର ଟଙ୍କା ଆର୍ ତାର ହେଲା ପଚିଶ ହଜାର ଟଙ୍କା ଆର ମାସ ପୁଣି ସେ ମୋ' ସହିତ ଚ୍ୟାଲେଞ୍ଜ କଲା ସିଏ ବି ଚ୍ୟାଲେଞ୍ଜ କରିଛି ଆଉ ମୁଁ ବି ଚ୍ୟାଲେଞ୍ଜ କରିଛି ଆରୁ କାମ କରିଚୁ ଯେ କୌଣସି ସମୟକୁ ନଷ୍ଟ ନକରି ଆମେ କାମରେ ସବୁ ବ୍ୟସ୍ତ ଥିଲୁ ଯେ ସେଥିରେ ଆର ମାସ ସେ ତା'ର ହେଲା ପଇଁତିରିଶି ହଜାର ଟଙ୍କା ଆଉ ମୋ'ର ଯେତେବେଳେ ଚାଲିଶ ହଜାର ଟଙ୍କା ହୋଇଗଲା ମୋ'ର ଏମିତି ଗୋଟିଏ ମୋତେ ଖୁସି ଲାଗିଲା ଚ୍ୟାଲେଞ୍ଜରେ କାମ କରିକି ଅଧିକା ଦୁଇ ପଇସା ମୁଇଁ ରୋଜଗାର କରିପାରିଲି ମୋତେ ଟିକେ ଖୁସି ଲାଗ୍ଲା ଭଲ ଲାଗ୍ଲା